ହ୍ୟାଲୋ ଆଜ୍ଞା ମୁଁ ବିକାଶ କହୁଥିଲି ଆଉ ଆପଣ ତ୍ରିବେଦୀ ହୋଟେଲରୁ କହୁଥିଲେ ତ ଆଜ୍ଞା ମୁଁ ଗୋଟିଏ ଅର୍ଡ଼ର ବୁକିଂ କରିଥିଲି ଚିକେନ୍ ବିରିଆନୀ ଏବଂ ମଟନ ବିରିଆନୀ ଏବଂ ଅରୁଆ ଭାତ ଏବଂ ଏଗୁଡ଼ିକ ବର୍ତ୍ତମାନ ମୋର ଟିକିଏ କ୍ୟାନ୍ସଲ କରିଦିଅନ୍ତୁ କାହିଁକିନା ମୁଁ ମୋର ଅର୍ଜେଣ୍ଟ ଗୋଟିଏ ଜରୁରୀ କାର୍ଯ୍ୟ ପଡ଼ିବାରୁ ମୁଁ ବର୍ତ୍ତମାନ ଘରକୁ ଯାଉଛି ହେରି ଆଉ ଆପଣ ଯେମିତି ଆଇଟମ୍ ଟା ପଠେଇ ଟିକିଏ ଦୟା କରିକି ଏଇଟା ମୋର କ୍ୟାନ୍ସଲ କରିଦିଆନ୍ତୁ ମୁଁ କାହିଁକିନା ଘରେ ରହିବି ନାହିଁ